ମୁଁ ଥରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସର ସୁଇଚ୍ ଟାକୁ ଅନ ଅଫ କରୁଥିବା ବେଳେ ସେ ସୁଇଚ୍ ଟା ଖସି ପଡ଼ିଲା ସେ ଖସି ପଡ଼ିଲା ପରେ ନିଆଁଟା ନିଆଁଟା ଜଳିକିରି ସେ ସୁଇଚ୍ ଆଡ଼େ ଆସିଲା ହାରି ସୁଇଚ୍ ପଟ ଜଳିଲା ବେଳେ ମୁଁ ସେହିଟା ବନ୍ଦ କରିଲାବେଳେ ମୋ ହାତଟି ଜଳିଯାଇଥିଲା ତାପରେ ମେନ୍ ରେଗୁଲେଟର ବନ୍ଦ କରି କରିଦେଇଥିଲି ତାପରେ ହାତଟି ଜୋରରେ ବିନ୍ଧା ହୋଇ ଜଳିବା ଭଳି ଲାଗିଲା ମୁଁ ପାଣିରେ ବୁଡ଼ାଇଦେଲି କିଛି ସମୟ ବୁଡା଼ଇରଖିଲା ପରେ ଆସି ଅଏଣ୍ଟମେଣ୍ଟ ଲଗାଇଦେଲି ତାପରେ ହାତର ଫୋଟକା ଗୋଟେ ଦୁଇଟା ହୋଇଯାଇଥିଲା ନରମାଲି ଗାଉଁଲି ଚିକିତ୍ସା କରିବାରେ ମୋ ହାତଟି ଭଲ ହୋଇଯାଇଥିଲା ଏଥିରେ ମୁଁ ବହୁତ ଖୁସି ହେଲି ନିଜେ ନିଜେ ଚିକିତ୍ସା କରି ହାତଟିକୁ ଭଲ କରିଦେଇଥିଲି